ସାଧାରଣତଃ ରୋଷେଇ କରିବା ସମୟରେ ବିଶେଷ କରି ସେ ଚୁଲିରେ ବି ହେଉ ନହେଲେ କିମ୍ବା ଗ୍ୟାସରେ ହେଉ ଆମେ ନିଆଁକୁୁ ଆଗ ପ୍ରାଧାନ୍ୟ ଦେଖିବା କଣ ଗ୍ୟାସ୍ ଲିକ୍ ହେବାର ବି ସମ୍ଭାବନା ନଥିବ ତାକୁ ବି ଦେଖିବାକୁ ପଡ଼ିବ କାରଣ ଗ୍ୟାସ୍ ଲିକ୍ ହେଲା ମାନେ ଧନ ଜୀବନ ନଷ୍ଟ ହେବ ଆଉ ଚୁଲିରେ ବି କଲେ ଚୁଲିରେ ବି ସେ ସେଥିପ୍ରତି ବି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ କାରଣ ନିଆଁଟା ବି ସେମିତି କାଳେ ବାହାରକୁ ବାହାରି ଆସୁଛି କିମ୍ବା ବାହାରକୁ ବାହାର ଜିନିଷ ତା ପାାଖରେ କୌଣସି ଜିନିଷ ବି ରଖିବାକୁ ଜାଳେଣି ହେଉ କିମ୍ବା କ'ଣ ହେଉ କିମ୍ବା କୌଣସି ତେଲ ଜାତୀୟ ହେଉ କିମ୍ବା ପେଟ୍ରୋଲ୍ ରଖିବା ପାଖରେ ନଥିବା ଦରକାର କିମ୍ବା କିରୋସନ ପାଖରେ ନ ରହିଥିବା ଦରକାର କାରଣ ଯିତିି ନିଆଁ ଉଡ଼ିକରି ସେଥିରେ ଯେମିତି ନ ପଡ଼େ ପଢଡ଼ିଲା ମାନ ନିଶ୍ଚିତ ମାନେ ଧନ ଜୀବନ ନଷ୍ଟ ହେବ ଏହିସବୁ ଜିନିଷଗୁଡ଼ାକୁ ଆମେ ସାଧାରଣତଃ ଲକ୍ଷ୍ୟ କରିବାକୁ ପଡ଼ିବ କାହିଁକିନା ଏଇଟା ରୋଷେଇ ସମୟରେ ଏଇ ଜିନିଷଟା ଯଦି ତୁମ ପାଖରେ ଥିବ ସେଥିପାଇଁ ତୁମକୁ ବହୁତ କ୍ଷତି କରିବ